ମୋର ପ୍ରିୟ ଇଣ୍ଡୋର୍ ଗେମ୍ଗୁଡ଼ିକ ହେଉଛି କ୍ୟାରମ୍ ଲୁଡ଼ୋ ତାସ୍ ଇତ୍ୟାଦି ସେ କରୋନା ସମୟରେ କ'ଣ ହୁଏ ନା ଆମେ ତ ବାହାରକୁ ଯାଇପାରୁନା ପିଲାମାନେ ବ୍ୟସ୍ତ ହୁଅନ୍ତି ବାହାରକୁ ଯିବା ପାଇଁକା ଆମେ ସମସ୍ତେ ମିଶିକି ଏଇ ଖେଳଗୁଡ଼ାକ ଖେଳିଥାଉ ଲୁଡ଼ୋ ଖେଳୁ ଲୁଡ଼ୋରେ ଚାରିଜଣ ଖେଳନ୍ତି ଯେମିତି ଚାରିଜଣ ବସିବେ ଗୋଟି ପକେଇଲା ପରେ ଯାହାର ଯାହା ଗୋଟି ପଡ଼ିଲା ଉଠିଲା ସିଏ ସେଇ ହିସାବରେ ଗୋଟିଗୁଡ଼ାକ ଚାଲିବ ଚାଲିଲା ବି ତା' ଭିତରେ ହାର ଜିତ ଅଛି କିଏ ହାରିଲା କିଏ ଜିତିଲା ପୁଣି ତାସ୍ ବି ଖେଳିଥାଉ ତାସ୍ ଯେମିତି ଦୁଇପ୍ରକାର ଖେଳାଯାଏ ତାସ୍ ଖେଳାଯାଏ ଯେମତି ପଏଣ୍ଟ୍ ଖେଳ ଖେଳନ୍ତି ବାକି ହଡ଼ା ଖେଳ ଖେଳନ୍ତି ବିଭିନ୍ନପ୍ରକାର ତାସ୍ରେ ପିଲାମାନେ ଖେଳନ୍ତି ଆମେ ମଧ୍ୟ ତାସ୍ ଖେଳିବାକୁ ଆମ ଘରେ ଯେଉଁ ସ୍ତ୍ରୀଲୋକମାନେ ଅଛନ୍ତି ତାସ୍ ଖେଳିବାକୁ ଭଲପାଆନ୍ତି ଯାହାଫଳରେ ସମୟଗୁଡ଼ାକ କଟିଯାଏ କ୍ୟାରମ୍ରେ ଦୁଇ ତିନି ପ୍ରକାର ଗୋଟି ଅଛି ଧଳା ଅଛି ବ୍ଲାକ୍ ଅଛି ଏବଂ ନାଲିରଙ୍ଗର ଗୋଟି ଅଛି ନାଲିରଙ୍ଗଟା ଯେ କୁଇନ୍ ସେଇଥିରେ ମଧ୍ୟ ଖେଳ ଆମେ ଖେଳିଥାଉ ମନୋରଞ୍ଜନ ହୁଏ ସମୟ ମଧ୍ୟ ସେଥିରେ ବିତିଯାଏ ଯାହାଫଳରେ ବାହାରକୁ ଯିବାକୁ ପଡ଼େନି ତାସ୍ ଖେଳ ମଧ୍ୟ ସ୍ତ୍ରୀଲୋକମାନେ ମିଶିକି ସମସ୍ତେ ପରିବାରରେ ଖେଳନ୍ତି ଯାହାଫଳରେ ସେମାନଙ୍କ ସମୟ ମଧ୍ୟ ସେଇଥିରେ ଅତିବାହିତ ହୋଇଯାଏ